ଆମ ଏରିଆରେ ମାଛ ଧରିବା ପାଇଁ ଆମେ ଜାଲ ପ୍ରସ୍ତୁତି ତିଆରି କରିଥାଉ ଏବଂ ସେ ଜାଲକୁ ଜାଲ ଏବଂ ଥୋପି ବହୁତ ଗୁଡ଼ିକ ବହୁତ ଜିନିଷ ତିଆରି କରିଥାଉଁ ଏବଂ ମାଛ ଧରିବା ସମୟରେ ବହୁତ ଉତ୍ସାହିତ ବହୁତ ମଜାଲାଗେ ସେଥିର୍ଲାଗି ବହୁତ ଗୀତ ସଙ୍ଗୀତ ଏବଂ ବହୁତ ଜିନିଷ୍ ହୋଇଥାଉଁ ମାଛକୁ ଧରିବାର୍ ଲାଗି ମୋ ଡଙ୍ଗା ବି ତିଆରି କରିଥାଉଁ ଡଙ୍ଗାରେ ଯାଇକିରି ନଦୀକୁ ପାଣିରେ ମାଛକୁ ଧରିବା ପାଇଁ ଜିଇଥାଉଁ ଆଉ ଶୁ ବହୁତ ସଂଙ୍ଗୀତ ବହୁତ ଗୀତ ସମ୍ବଲପୁରୀ ଭାଷାର ବହୁତ ଗୀତମାନେ ଉତ୍ସାହିତ କରି ବହୁତ ମଜାଲାଗେ ଆଉ ଗୋଇବି କିମ୍ବା ମଶାରୀ ବହୁତ ଜିନିଷ ଗୁଡ଼ିକ ତିଆରି କରି ବହୁତ ସୁନ୍ଦର ସୁନ୍ଦର ଗୀତ ବହୁତ ଜିନିଷ୍ କରିଥାଉ ବହୁତ ସୁନ୍ଦର ସୁନ୍ଦର ଗୀତକେ ମଜା ନେବାର୍ ଲାଗି ସବୁ ଜିନିଷ୍ କରିଥାଉଁ ଏବଂ ମାଛ ଧରିବା ସମୟରେ ବହୁତ ତିନି ଚାରିଜଣ ଯେଏ ବହୁତ ମଜା ମସ୍ତି ବହୁତ ମସ୍ତ ଗୀତ ଆନନ୍ଦ ଆଣିଥାଉ